ମୋର ପ୍ରତିଭା ବିଷୟରେ ଗୋଟିଏ ସାମ୍ୟକ୍ ଉଦାହରଣ ଗୀତ ବୋଲିବା ପାଇଁ ଶୁଣିବା ପାଇଁ ଭଲ ଲାଗେ ଗୀତ ବୋଲିଲା ବେଳେ ମୁଁ ବିଭିନ୍ନ କଳାକାରଙ୍କୁ ଅନୁସରଣ କରି ମୋର ପ୍ରତିଭାକୁ ଆଗକୁ ବଢ଼େଇ ଚାଲେ